ଆମର୍ ଅଞ୍ଚଲ୍ରେ ଯଦି କୃଷି ଯଦି ହେବା ବେଲେ ଚାଷୀମାନେ ବହୁତ୍ ବେନିଫିଟ୍ ରେ ରହି ପାର୍ବେ ଯେନ୍ଟା କି ଏବେ କୁଡ଼ିଏ ତିରିଶ୍ କିଲୋମିଟର୍ ଯାଇକରି କେନ ଗୋଟେ ସ୍ପ୍ରେ ଗୁଟେ କିନ୍ଲା କି ସାର କିନ୍ଲା କି କେନ୍ ମଞ୍ଜି ଗୁଟେ କିନ୍ଲା ବେଲେ ବହୁତ୍ ଆମର୍ ଯେନ୍ଟାକି ତିରିଶ୍ କିଲୋମିଟର୍ ଯିବାର୍କେ ପଡ଼ୁଛେ ଆର୍ ସେ ଗୁଟେ ଗାଡ଼ି ଧରିକିରି ଯିବାର୍କେ ତାକେ ଗାଡ଼ି ଖର୍ଚ୍ଚା ବି ଲାଗୁଛେ ଯଦି ଇନେ ଯଦି ସେ ଦୁକାନ୍ ଯଦି ହେବା ବେଲେ ଇନେ ଲୋକ୍ମାନେ ଚାଷୀମାନେ ବହୁତ୍ ଲାଭବାନ୍ ହେଇପାର୍ବେ ଯେନ୍ ଏକ୍ସଟ୍ରା ଯେନ୍ ଖର୍ଚ୍ଚା ଯେନ୍ ହେଉଛେ ହେ ଖର୍ଚ୍ଚା ବଞ୍ଚିଯିବା ଆରୁ ଇନେ ଗୁଟେ ଲୋକ୍ ଯେତେବେଳେ ସାଙ୍ଗେସାଙ୍ଗେ ଯଦି ଗୁଟେ ସାର୍ ଦର୍କାର୍ କଲା ସାଙ୍ଗେସାଙ୍ଗେ ଆନି ପାର୍ବା ସେ ତା'କେ ଗୁଟେ ଅଧା ଗୁଟେ ଦିନ୍ ଲାଗିକରି ସେ ସେନ୍କେ ଯାଇକରି ତା'ର୍ ବାଇକ୍ ନେଇକରି ଯିବାକେ ମିନିମମ୍ ବି ତିନ୍ ଘଣ୍ଟା ଚାଏର୍ ଘଣ୍ଟା ଲାଗି ଯାଉଛେ ଆଉ ଇ ଜାଗାରେ ଯଦି କୃଷି ଯୋଗାଣ ଷ୍ଟୋର୍ ହେବା ବେଲେ ମେଡ଼ିସିନ୍ ତା'ର୍ପରେ ଔଷଧ ଯେତେବେଳେ ଆମର୍ ଧାନ୍ବି କିଣା ଲାଗୁଛେ ମେଡ଼ିସିନ୍ ସାଙ୍ଗେସାଙ୍ଗ୍ ଦର୍କାର୍ ପଡ଼ୁଛେ ବେଲେ ତା'କେ ଆର୍ ଗୁଟେ ଦିନ୍ ଟାଇମ୍ ନେବାର୍କେ ପଡ଼ୁଛେ ଯଦି ଆମର୍ ଇ ଜାଗାରେ ଯଦି କୃଷି ଯୋଗାଣ ଷ୍ଟୋର୍ ହେବା ବେଲେ ଆମର୍ ଚାଷୀମାନେ ବି ବହୁତ୍ ଲାଭବାନ୍ ହେଇପାର୍ବେ ଆରୁ ଇ ଜାଗାରେ କୃଷି କାର୍ଯ୍ୟ ଏକା ଆମର୍ ଆମର୍ ନର୍ଲା ବ୍ଲକ୍ରେ ସବୁବେଲେ କୃଷି ଉପ୍ରେ ଏକା ବେଶୀ ଚାଷୀ ନିର୍ଭର୍ କର୍ସନ୍ ଆଉ ଏହା ଯେ କୃଷି ଯୋଗାଣ ଷ୍ଟୋର୍ ଗୁଟେ ହେତା ବହୁତ୍ ବଢ଼ିଆ ହେବା ଆର୍ କୃଷି ଠିକା ସଂସ୍ଥା ଆମର୍ ଯେନ୍ତା କି ଆମର୍ ପାୱାର୍ ଟିଲର୍ ଗୁଟେ ଯଦି ଭଡ଼ା ଦରକାର୍ ଯଦି ଟ୍ରାକ୍ଟର୍ ଗୁଟେ ଦରକାର୍ ବେଲେ ଗୁଟେ ଚାଷୀ ସାଙ୍ଗେସାଙ୍ଗେ ପାର୍ବା ଯଦି ସେ ଚାଷୀକେ ଯଦି ଯେତେବେଳେ ଡାକ୍ଲା ଯଦି କୃଷି ଟ୍ରାକ୍ଟର୍ ଗୁଟେ ଦରକାର୍ ଅଛି ଫୋନ୍ ମାର୍ଲେ ଯଦି କିଏ ହାରବେଷ୍ଟର୍ ଧାନ୍ ଯେତେ କଟା ଚାଲିଛେ ଧାନ୍ କଟା ଟାଇମ୍ ରେ ଯଦି ହାରବେଷ୍ଟର୍ ଦର୍କାର୍ ପଡ଼ଲା ଯଦି ସାଙ୍ଗେ ସାଙ୍ଗେ ଯଦି ପାଇ ପାର୍ବା ବେଲେ ଆଉ ଗୁଟେ ଚାଷୀ ବେଶୀ ଲାଭବାନ୍ ହେଇପାର୍ବା ଆରୁ ଗୁଟେ ଆର୍ ସବୁବେଲେ କାଣା କୃଷି ଚାଷୀ ସବୁବେଲେ ତା'କେ କେତେବେଲେ ସ୍ପ୍ରେୟର୍ ଦରକାର୍ କଲା କେତେବେଲେ ପାୱାର୍ ଟିଲର୍ ଦରକାର୍ କଲା କେତେବେଲେ ୱିଡ଼ର୍ ଦରକାର୍ କଲା ବେଲେ ଗୁଟେ ଚାଷୀ ସବୁବେଲେ କୃଷି ଯନ୍ତ୍ରପାତି ଉପ୍ରେ ଏକା ନିର୍ଭର୍ କର୍ସି ଆଉ ସେ କୃଷି ଯନ୍ତ୍ରପାତି ଠିକ୍ ସେଇ ଟାଇମ୍ରେ ଯଦି ପାଇପାର୍ଲା ହେନ୍ତା ଗୁଟେ ଚାଷୀ ବହୁତ୍ ବେନିଫିଟ୍ ବି ଲାଭବାନ୍ ବି ହେଇପାର୍ବା ଯଦି ଆଗେ ଆଗ କାଲେ ଲୋକ୍ମାନେ ବେଶୀ କାମ୍ କରୁଥିଲେ କିନ୍ତୁ ଏବେ ଲୋକ୍ ଏବେ ଟ୍ରାକ୍ଟର୍ ମାନେ ଟ୍ରାକ୍ଟର୍ ଯୋଗେ କି ପାୱାର୍ ଟିଲର୍ ୱିଡ଼ର୍ ଯେନ୍ତା ଧାନ୍ ସ୍ପ୍ରେୟର୍ ଇ ହିସାବେ ବେଶୀ କାମ୍ ଚାଲିଛେ ଆର୍ ସେ ଯଦି କାମ୍ ଯଦି ଠିକ୍ ହିସାବେ ଯଦି କୃଷି ଗୁଟେ କୃଷକ୍ ପାଇପାର୍ବା ବେଲେ ଠିକ୍ ହିସାବେ ତା'ର୍ କାମ୍ ଧନ୍ଦା ହେଇପାର୍ବା ଜଲ୍ଦି ଜଲ୍ଦି ବି ହେଇପାର୍ବା